ଭଲ୍ ପ୍ୟାଣ୍ଟଟେ କିଣା ଜିନ୍ସ ପ୍ୟାଣ୍ଟ ଭଲ୍ ଲାଗ୍ଲା ଆଉ ଭଲ୍ ବାହାରିଛି ଭଲ୍ କପଡ଼ା ସେଥିର୍ ଲାଗି ଭଲ ଅନୁଭବ ବହୁତ ଭଲ ଲାଗୁଛେ ଠିକ୍ ରହୁଛେ ଭଲ୍ କପଡ଼ା ହବାର ନୁ ସେଇଟା ଭଲ ଲାଗିପାରୁଛେ ଆଉ ଭଲ ଅଛି